ଗୀତ ଗାଇବା ସମୟରେ ମୁଁ ଗୁରୁଙ୍କୁ ପ୍ରଣାମ କରେ ହାରମୋନୀୟମ ଏବଂ ସରସ୍ବତୀ ମା'ଙ୍କୁ ବି ମୁଁ ପ୍ରଣାମ କରିକି ଗୀତ ଗାଇବା ଆରମ୍ଭ କରେ ଫାର୍ଷ୍ଟ ହାରମୋନୀୟମରେ ମୁଁ ଅଳଙ୍କାର ଅଳଙ୍କାର ଶିଖେ କାହିଁକିନା ମୁଁ ସକାଳୁ ଗୀତ ଗାଇଲେ ସେଇଟା ଭଲ ଅଭ୍ୟାସ ହୁଏ ଭଲ ରିୟଲସ ହୁଏ ସକାଳୁ ଗୀତ ଗାଇଲେ